ଫିଲ୍ମ ଦେଖିବାକୁ ଯାଇଥିଲ ମୁଁ ଯୋଉ ଫିଲ୍ମଟା ଦେଖିବାକୁ ଯାଇ ବଢ଼ିଆ ହେଇନଥିଲା ହଁ ସେ କ'ଣ ଥିଲା କ'ଣ

ଏଇଟା ମାନେ କ'ଣ ନାରୀ ନିର୍ଯାତନା କରାହେଉଛି ଫିଲ୍ମ'ଟା ଦେଖିକିରି ହଁ କେମିତି ତା'ର ସେଇଟା ବି ଶିଖିବା ଦରକାର ସେଇଟା ସମସ୍ତେ

ଯୌତୁକ ପ୍ରଥାଟା କେମିତି ଯିବ ସେଇ ବିଷୟରେ ଯୌତୁକ ପ୍ରଥା ଉପରେ ଅତ୍ୟାଚାର କରାହେଉଛି ଯେ ତା କେମିତି ଦିଆଯାଉଛି

ହଁ ହଁ ଆଉ ସେ କଣ୍ଡେଇଟା ବି ବାହାରିଲା କଣ୍ଡେଇର ରୋଲ୍ଟା ବି ବହୁତ ବଢ଼ିଆ ଲାଗିଲା କଣ୍ଢେଇ କେମିତି ସମସ୍ତଙ୍କୁ ଇଏ କରିକିରି ଗୋଟା ଗୋଟା ଗୋଟା ଗୋଟା ସମସ୍ତଙ୍କୁ ମାରିଲା

ହଁ ହଁ ହଉ ସେଇ ହଁ ସେଇ ବିଷୟରେ ସମସ୍ତଙ୍କୁ ଯଉ କହିବା ସେମିତି ଭଲ ହେଇଛି ସେ ବିଷୟରେ କେମିତି ଇଏ କରିବେ ଆଉ

ହଉ ସେ

ହଉ ରଖୁଛି